ଆମର ଇଏ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଆଉ ଆମ ଏପଟ ସାଇଡ଼୍ ଲୋକ ସବୁବେଳେ ମାଛ ଧରିବାକୁ ଯାଆନ୍ତି ଆଉ ମାଛ ବି ଆଣନ୍ତି ଆଉ ଆମ ଏପଟରେ ବହୁତ ମାଛ ମିଳେ ଆଉ ଏଇଠି ଇଲିଶି ମାଛ ଗୋଟେ ଅଛି ସେ ଇଲିଶି ମାଛ ରେଟ୍ ବହୁତ ଅଧିକା ଆଉ ଗୋଟେ ଇଲିଶି ମାଛ ସାତଶହ ଆଠଶହ ଟଙ୍କା ଆଉ ଦିନ ଆଉ ବି ଦୁଇ ତିନିଟା ମାଛ ଆଉ ବେପାର କରିଦେଲେ ସେ ସେମାନେ ଅଧିକା ପଇସା ପାଇଥାନ୍ତି ଆଉ ଆମ ଏପଟ ଲୋକ ସବୁବେଳେ ପ୍ରାୟ ଟାଇମ୍ ପାଇଁ କହିବାକୁ ଗଲେ ସବୁବେଳେ ସବୁବେଳେ ମାଛ ଧରିବାକୁ ଯାଇଥାନ୍ତି ଆଉ ବହୁତ ମାଛ ବି ଆଣିକି ଆସନ୍ତି ଆମ ଘର ପାଖରେ ଜଣେ ସବୁବେଳେ ମାଛ ଧରିବାକୁ ଯାଆନ୍ତି ଆଉ ସେ ତାଙ୍କ ଘରକୁ ଆଣିକି ଆସନ୍ତି ବେପାର କରିବାକୁ ଯାଆନ୍ତି ଯାହା ବିି ବଳେ ତାଙ୍କ ଘରକୁ ଆଣନ୍ତି ଆମ ତାଙ୍କ ପଡ଼ୋଶୀ ବୋଲି ଆମ ଘରେ ବି ଦିଅନ୍ତି ଆଉ ଆମର ବି ମାଛ ତରକାରୀ ହୁଏ ଆଉ ସେ ମାଛଟା ବି ବହୁତ ଭଲ ଲାଗେ ଆଉ ଏବେ ତ ପ୍ରାୟ ମାଛ ପୋଖରୀ ଗାଡ଼ିଆରେ ମିଳୁଛି କିନ୍ତୁ ଏବେ ସେ ଯେଉଁ ମେଡ଼ିସିନ୍ ମିଳୁଛି ମେଡ଼ିସିନ୍ ଖାଇବାକୁ ଦେବାରୁ ଆଉ ମାଛର ମାଛ ପ୍ରାୟ ଟେଷ୍ଟ୍ ଲାଗୁନି କିନ୍ତୁ ସମୁଦ୍ରରେ ନଈରେ ସେ ମାଛ ଯେଉଁମାନେ ସବୁ ରହୁଛନ୍ତି ସେମାନେ ସବୁ ପୋକଜୋକ ଖାଇକି ଭଲ ତାଙ୍କୁ ରୋଷେଇ କଲେ ଭଲ ଟେଷ୍ଟ୍ ଲାଗେ କିନ୍ତୁ ଆମ ଆମ ନିଜ ପୋଖରୀ କି ଗାଡ଼ିଆରେ ଯେଉଁ ମାଛ ରହୁଛନ୍ତି ତାଙ୍କୁ ମେଡ଼ିସିନ୍ ଖାଇବାକୁ ଦିଆଯାଉଛି ଏମିତି ତ ସେ ଭଲ ରହିବେ ବୋଲି ତାଙ୍କୁ ମେଡ଼ିସିନ୍ ଦିଆଯାଉଛି ନା ତ ସେ ମାଛଟା ଏତେ ଟେଷ୍ଟ୍ ଲାଗୁନି କିନ୍ତୁ ଆମ ଘର ପାଖରେ ଜଣେ ସବୁବେଳେ ମାଛ ଧରିବାକୁ ଯାଆନ୍ତି ଆମ ଏପଟ ସାଇଡ଼୍ରେ ପ୍ରାୟ ସମସ୍ତେ ମାଛ ଧରିବାକୁ ଯାଆନ୍ତି ଆଉ ଆମ ଏପଟେ ବହୁତ ନଈ ଅଛି ତ ସମସ୍ତେ ମାଛ ଧରନ୍ତି ଆଉ ମାଛ ପ୍ରାୟ ମାନେ ପ୍ରାୟ ସମସ୍ତଙ୍କ ଘରେ ମାଛ ସବୁବେଳ ପାଇଁ ହୁଏ ଆଉ ଆମର ଏପଟେ ବହୁତ ସଫିସିଣ୍ଟ୍ ମାଛ ମିଳେ ନା ତ ମାଛ ସମସ୍ତଙ୍କ ଘରେ ସବୁବେଳେ ରୋଷେଇ ହୋଇଥାଏ